ମୁଁ ଯେତେବେଳେ ଗୁରୁତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଏ ଉଦାହରଣ ମୋ ପରିବାରର ମୁଖ୍ୟଙ୍କର ଲୋକ ଦେହ ଖରାପ ହେଲା ମୁଁ ବନ୍ଧୁବାନ୍ଧବ ଗ୍ରାମବାସୀଙ୍କର ପରାମର୍ଶ ନିଏ କେଉଁ ମେଡ଼ିକାଲ ବା ଡାକ୍ତରଖାନାକୁ ନେଲେ ଭଲ ଚିକିତ୍ସା ହୋଇପାରିବ ଶହେଆଠ ଅମ୍ବୁଲାନ୍ସ ଡକାଇଲି ତାପରେ ଡାକ୍ତରଙ୍କ ପରାମର୍ଶ ନେଲି କେତେଦିନ ଭଲ ହୋଇପାରିବେ ଲାଗିବ କେତେଦିନ ପରେ ସୁସ୍ଥ ହେବେ କେତେଦିନ ପରେ ଗାଁକୁ ଆସିବି ମୁଁ କୌଣସି ପ୍ରକାର ନିଷ୍ପତ୍ତି ଏକା ଏକା ନିଏ ନାହିଁ ଭାବି ଚିନ୍ତିକି ବନ୍ଧୁବାନ୍ଧବ ଗ୍ରାମବାସୀଙ୍କର ପରାମର୍ଶ ନେଲେ ଯେ କୌଣସି କଠିନ କାମ ଅତି ସହଜରେ ହୋଇଯାଏ